ମୁଁ ତିନି ଚାରିଦିନ ପୂର୍ବରୁ ଆମ ଭୁବନ ବଜାରରୁ ଆଉ ଗୋଟିଏ ଟିଭି ଆଣିଥିଲି ଟିଭି ଦେଖିବାକୁ ଭଲ ଆଉ ଭଲ ସାଉଣ୍ଡ ହେଉଛି ଭଲ କଲର ଚିତ୍ର ଫୋଟୋ ଆସୁଛି ଆଉ ଟିଭିର ସିଷ୍ଟମିକାଲି ଯେତେସବୁ ତାର ରହିଛି ଆଉ ତାର ଆକାର ଆଉ ଶବ୍ଦ ଆଉ ଯେଉଁ କଲର ସବୁ ଆସୁଛି ବହୁତ ସୁନ୍ଦର ଆସୁଛି ଆଉ ଟିଭି ମୋତେ ବହୁତ ଭଲ ଲାଗୁଛି ଏହିଭଳିଆ ଟିଭି ମୁଁ ଚାହୁଁଥିଲି ଯେଉଁ ଟିଭି ଟିକି ମୋର ମନ ପସନ୍ଦ ହୋଇଛି